ହ୍ୟାଲୋ ରୀତା ଚିକେନ୍ ସେଣ୍ଟର କହୁଛନ୍ତି ହଁ ମୁଁ ବିଡ଼ାନାସୀରୁ କହୁଥିଲି କିଛି ଚିକେନ୍ ଅର୍ଡ଼ର କରିବାର ଥିଲା ଆପଣଙ୍କ ସେଣ୍ଟର ଆପଣଙ୍କର ଲୋକେସନଟା କହିବେ କି ଆମେ ହୋମ୍ ଡେଲିଭରି ଚାହୁଁଛୁ ଆପଣ ଯଦି ଆମକୁ ନେଇକି ଯୋଗେଇଦେବେ ଘରେ ତ ଭଲ ହେବ ନାହିଁ ନାହିଁ ଆପଣ ହୋମ୍ ଡେଲିଭରି ଦେଇଦିଅନ୍ତୁ ଆମର ଗୋଟେ ଘରେ ପୋଗ୍ରାମ ଅଛି ତ ଆମକୁ ଦଶ କିଲୋ ଚିକେନ୍ ଦରକାର ଆପଣଙ୍କର ପିଲା ଆପଣଙ୍କର ପିଲାଙ୍କୁ ପଠାଇଦେଇ ପାରିବେ ହଁ ଏଗ୍ରୀ ହଁ ମୁଇଁ ରାଜି ଅଛି ହେଲେ ଆପଣଙ୍କର ବ୍ରଏଲର୍ ଆସୁଛି ନା ଦେଶୀ ଆସୁଛି କ'ଣ କେଉଁ ହଁ ମୁଁ ଦେଶୀ ନେବାକୁ ଚାହୁଁଛି ମୁଁ ଦେଶୀ ମୋତେ ଠିକ୍ ସନ୍ଧ୍ୟା ମୋତେ ଠିକ୍ ସନ୍ଧ୍ୟା ପାଞ୍ଚଟା ସୁଦ୍ଧା ପହଞ୍ଚିବା ଦରକାର ଆପଣ ଫୋନପେ ନେଉଛନ୍ତି ୟା କ୍ୟାସ୍ ଅନ୍ ଡେଲିଭରି ଆଚ୍ଛା ଠିକ୍ ଅଛି ଆପଣ କେଉଁ କେଉଁ ଏରିଆକୁ ହୋମ୍ ଡେଲିଭରି ଦେଉଛନ୍ତି ହଁ ନାହିଁ ମୋର ମୋର ଗୋଟେ ଫ୍ରେଣ୍ଡର ମଧ୍ୟ ଅର୍ଡ଼ର ଥିଲା ଯେଉଁଟା କି ଦୋଳମୁଣ୍ଡେଇ ପହଞ୍ଚିବାକୁ ଆପଣ ସେପଟକୁ ଦେଉଛନ୍ତି ଡେଲିଭରି ଆଚ୍ଛା ଠିକ୍ ଅଛି ମୁଁ ଆଚ୍ଛା ନମ୍ବର ଦେଇଦେଉଛି ଆପଣ ସେଇଟି କଣ୍ଟାକ୍ଟ କରିନେବେ ଆଚ୍ଛା ରହିଲି